ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ବ୍ୟବହାର କରିବାରେ ବହୁତ କିଛି ଲାଭ ହୋଇଥାଏ ଯେମିତିକି ଆମେ ଘରେ ରଖିଥିବା ଗୃହପାଳିତ ପଶୁଙ୍କ ମଧ୍ୟରୁ ଗାଈ ଗାଈର ଶିଙ୍ଘ ଯଦି କୌଣସି କାରଣରୁ ଭାଙ୍ଗିଯାଏ ତେବେ ଆମେ ଯଦି ସେଇ ଶିଙ୍ଘରେ ନାଗୁଆରି ପତ୍ର ର ଛେଚା ଏବଂ ଚୁଟି ଏବଂ ହଳଦୀ ମିଶେଇକି ଯଦି ଆମେ ବାନ୍ଧି ଦେବା ତାହେଲେ ତା'ର ଶିଙ୍ଘଟି ମାନେ ଜଲ୍ଦି ଭଲ ହେଇଯିବ ଏବଂ ତା'ର ଦରଜ ମଧ୍ୟ କମିଯିବ ସେମିତି ଯଦି ଗାଈର ପାଟିରେ ଫାଟୁଆ କିମ୍ବା ଘ ଘାଆ ହେଇ ଯାଇଥାଏ ତାହାଲେ ଆମେ ସେଥିରେ ହଳଦୀ ଆଉ ପଟାସ୍ ପାଣି ମଧ୍ୟ ପିଆଇ ଦେଇଥାଉ କାହିଁକିନା ସେ ପଟାସ୍ ପାଣି ପିଇବା ଦ୍ୱାରା ତା' ଘାଆରେ ଥିବା ସବୁ ବ୍ୟାକ୍ଟେରିଆ ଜୀବାଣୁ ସବୁ ମରିଯାଆନ୍ତି ଏବଂ ତା'ର ଘାଆ ମଧ୍ୟ ଜଲ୍ଦି ଶୁଖିଯାଏ ଆଉ ଯଦି ଗାଈର ଚର୍ମରେ ସେମିତି କିଛି ଆ ଖଣ୍ଡିଆ ହୋଇ ଯାଇଥାଏ ତାହାଲେ ଆମେ ମଧ୍ୟ ସେଥିରେ ନଡ଼ିଆ ତେଲ ସହିତ ହଳଦୀ ପାଣି ହଲଦୀ ମିଶେଇକି ଲଗେଇ ଦେଉ ଏବଂ ତା' ଘ ଘାଆ ମଧ୍ୟ ଶୀଘ୍ର ଶୁଖିଯାଏ ଆଉ ତା' ଗୋଡ଼ରେ ଯଦି ସେମିତି ଫାଟୁଆ ହୋଇ ଯାଇଥାଏ ତା' ଗୋଡ଼ ମେଲା ହୋଇ ଯାଇଥାଏ ସେ ଚାଲିପାରେ ନାହିଁ ସେଥିରେ ମଧ୍ୟ ଆମେ କର୍ପୂର ସହିତ ଓ ନଡ଼ିଆ ତେଲ ମିଶେଇକି ଲଗେଇ ଦେଇଥାଉ ଯେଉଁଫଳରେ କି ଫାଟୁଆ ଜଲ୍ଦି ଭଲ ହେଇଯାଇଥାଏ ଏବଂ ସେ ମଧ୍ୟ ସେଥିରୁ ଉପଶମ ପାଇଥାଏ ଆଉ ସେମିତି ଯଦି କୁକୁର ଯଦି ଘରେ ଆମେ କୁକୁର ରଖୁଛେ ତାହେଲେ କୁକୁରର ଚର୍ମରେ ମଧ୍ୟ ଚର୍ମ ରୋଗ ଯେଉଁ ହେଇଥାଏ ତାଙ୍କର ରୁମ ବହୁତ ପରିମାଣରେ ଝଡ଼େ ତା' ସେହି ଦ୍ୱାରା ଆମେ କ'ଣ କରିଥାଉ ନା ସେ ତାଙ୍କୁ ହଳଦୀ ପାଣିରେ ଗାଧୋଇ ଦେଇଥାଉ ହଳଦୀ ପାଣିରେ ଗାଧୋଇବା ଦ୍ୱାରା ସେମାନଙ୍କର ବ୍ୟାକ୍ଟେରିଆ ଆଉ ଜୀବାଣୁ ସବୁ ମରିଯାଆନ୍ତି ଆଉ ସେମାନଙ୍କର ଆଉ ଚର୍ମ ମଧ୍ୟ ବେଶୀ ଝଡ଼େ ନାହିଁ ସେମାନେ ମଧ୍ୟ ଠିକ୍ ହୋଇଯାଆନ୍ତି